ହଁ ହେଲୋ ହଁ ହଁ ମଉସା କୁହନ୍ତୁ ତ ଫିର ଭିତ ନେଇକି ଆସନ୍ତୁ ଚେକ୍ କରିବା ଭୁଲ ଟାଇମ୍ରେ ମେଡିସିନ୍ ଦେଇଥିବେ ମେଡିସିନ୍ ଏପଟ ସେପଟ ଦେଇଥିବେ ସେଥିପାଇଁ ତ ମେଡିସିନ୍ ଏପଟ ସେପଟ ହୋଇଥିବ ସେଥିପାଇଁ

ଅଛନ୍ତି ହଁ କାହିଁକି ହେବନି ଆପଣ ନେଇକି ଆସନ୍ତୁ ସମସ୍ତଙ୍କ ପାଇଁ ତ ଶପିଂସିଏଣ୍ଟ୍ ବେଡ଼୍ ଅଛି ଏମିତିରେ କହିହେବନି ବହୁତ ଗୁଡ଼ାଏ ବେଡ଼୍ ଅଛି ଏବେ ନୂଆକରି ବହୁତ ଅଧିକ ହୋଇଗଲାଣି ସେଥିଲାଗି କହିହେବନି କେତେ ବେଡ୍ ଅଛି ବହୁତ ଭଲ ଧ୍ୟାନ ନିଅନ୍ତି ପ୍ରତିଦିନ ସକାଳେ ହୁଏ ସନ୍ଧ୍ୟାରେ ହୁଏ

ଅଛନ୍ତି ସିଷ୍ଟର୍ମାନେ ଅଛନ୍ତି ଖାଇବା ପିଇବା ପାଇଁ ବ୍ୟବସ୍ଥା ବି ଅଛି ଆପଣ ଆମ ମେଡିକାଲ୍ର ନାଁ ଜାଣିଛନ୍ତି ତ ଇସ୍ପାତ୍ ମେଡିକାଲ୍ ସୁନ୍ଦରଗଡ଼ର ମେନ୍ ରୋଡ୍ ଉପରେ ନାଇଁ ଡାଇରେକ୍ଟ୍ ହସ୍ପିଟାଲ୍ ଅଛି ମେନରୋଡ୍ ଉପରେ ଓ କେ ଠିକ ଅଛି